ଓଡ଼ିଶାର କୃଷି କ୍ଷେତ୍ର ସବୁଠୁ ଆଗେଇଛି ଓଡ଼ିଶାରେ କୃଷି କ୍ଷେତ୍ର ଯଦିନଥାନ୍ତା ଲୋକ ଖାଇବାକୁ ପାଇନଥାନ୍ତେ ସବୁଠୁ ଆମ ପୁରା ୱାର୍ଲଡ଼ରେ ଇଣ୍ଡିଆ ହିଁ ଆମର ଭାରତ ହିଁ ଆମର କୃଷି କ୍ଷେତ୍ର ପାଇଁ ଆଗେଇଛି ଆଉ ବହୁତ ଫାର୍ଷ୍ଟରେ ଅଛି ତ ଯେପରି କୃଷି କ୍ଷେତ୍ର କୃଷି କ୍ଷେତ୍ରରେ ଆମର କୃଷିମାନେ ସମସ୍ତ କୃଷିମାନେ ସମସ୍ତଙ୍କ ସହିତ ଜଡ଼ିତ ଶିକ୍ଷା କ୍ଷେତ୍ରରେ ବି ଆଉଟ୍ ରିଚ୍ ଯୋଗଦାନ ସେ ସବୁଥିରେ ଯୋଗଦାନ ତାଙ୍କେ ପ୍ରଭାବ କରନ୍ତି ଆଉ ରହିଲା ମୋବାଇଲ ଆପ୍ ମଧ୍ୟରେ ଏଇ ଚାଷ ଏଇ ଚାଷରୁ ଆମେ ବହୁତ ଜଣଙ୍କୁ ବହୁତ କୃଷିକୁ ଆମେ ସାହାଯ୍ୟ କରିପାରିବା ଯେମିତି ଯେଉଁ ଫସଲ ପୋକ ଖାଇଯାଉଥିଲେ ତାକୁ ମେଡ଼ିସିନ ପକାଇକି କେମିତି ଆମେ ତାକୁ ଠିକ୍ କରିପାରିବା ଯେଉଁ ମାଟିରେ ଫସଲ ଯଦି ହଉନଥିଲେ ତାକୁ ମେଡ଼ିସିନ ଦ୍ଵାରା କେମିତି ଆମେ ଫସଲ କରିପାରିବା ତ ଜଲ୍ଦି ଜଲ୍ଦିରେ କେଉଁ ଫସଲ ମାନେ ବହୁତ ଶୀଘ୍ର ହେଇପାରିବ ସେସବୁ ଜ୍ଞାନ ଏଇ ଆପ୍ରେ ଦିଆଯାଏ